ମୁଁ ଯେତେବେଳେ ଛୋଟ ଛୁଆ ଥିଲି ଆମ ସ୍କୁଲରେ ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଭାଷଣ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା ଭାଷଣ ପ୍ରତିଯୋଗିତାରେ ମୁଁ ଯୋଗ ଦେଇଥିଲି ଏବଂ ସେଥିରେ ଟପିକ୍ ଥିଲା ଗାନ୍ଧିଜୀଙ୍କ ବିଷୟରେ ଓଡ଼ିଆରେ ଅନୁବାଦ କରିବା ପାଇଁ ଏବଂ ବହୁତ ସାରା ଲୋକ ସେଠି ଉପସ୍ଥିତ ଥିଲେ ଯାହାଫଳରେ କି ମୁଁ ଡରିଯାଇଥିଲି ଏବଂ ଡରିଯାଇଥିଲେ ମଧ୍ୟ ମୁଁ ଭଲ ଭାବରେ ତାକୁ ଓଡ଼ିଆରେ ଅନୁବାଦ କରିଥିଲି ଗାନ୍ଧିଜୀଙ୍କ ବିଷୟରେ ଭଲ ଭାବରେ କହିଥିଲି ଏବଂ ପ୍ରଥମ ମଧ୍ୟ ହୋଇଥିଲି ଯାହାଫଳରେ ମୁଁ ବହୁତ ଖୁସି ହେଇଯାଇଥିଲି ଏବଂ ଆଗକୁ ମଧ୍ୟ ମୁଁ ଏମିତି ଭଲ ଭାବରେ କହିବାକୁ ଚେଷ୍ଟା କରିବି ଏବଂ କହିବି ମଧ୍ୟ